ହଁ ମୁଁ ମୋର ଚାରିପାର୍ଶ୍ୱରେ ଥିବା ପାଞ୍ଚ ଜଣଙ୍କ ନାମ କହିପାରିବି ଯେମିତିକି ଇଶା ଦ୍ଵିତୀୟରେ ହେଉଛନ୍ତି ଅର୍ଚ୍ଚନା ତୃତୀୟରେ ହେଉଛନ୍ତି ଧନଶ୍ରୀ ଚତୁର୍ଥରେ ହେଉଛନ୍ତି ବୈଶାଖୀ ପଞ୍ଚମରେ ହେଉଛନ୍ତି ଛବିନ୍ଦ୍ର